ହଁ ମୁଁ ଯେଉଁ ବଗିଚାରେ ସବୁ ଗଛ ଲଗାଇଛି ଆଣି କିଣିକରି ଆଉ ଅନ୍ୟାନ୍ୟ ଗଛ ସବୁ କ'ଣ ମନକୁ ଉଠିଲାଣି ତା ଦେହ ବି ଔଷଧି ଗୁଣ ଗଛ କେଇଟା ବାହାରୁଛି ହଁ ଗୋଟିଏ ଔଷଧ୍ୟ ଗଛ ଅଛି ସେ ଗଛର ପତ୍ରକୁ ଟିକେ ଆଣି ତା କ୍ଷୀର ଯଦି ଆମର ସବୁ କଣ କାହାର ପୁଅର କି ବାପାର ଆମର ସବୁ କଣର ଖାଲି ଟିକେ ମାରିଲେ ସେ ଦୁଇ ଦିିନକୁ କଣର ଘା କୁଆଡ଼େ ସଫା ହଁ ସାର୍ ହେଉ ଅନ୍ୟାନ୍ୟ ଗଛ ସବୁ କ'ଣ ବହୁତ ଉଠିଗଲାଣି କିନ୍ତୁ ସବୁ କାମରେ ଲାଗୁଛି ସବୁଯାକ ଗଛ କାମ ଲାଗୁଛି ଯେଉଁ ଫଳ ତ ଲଗାଇଛି ସାର୍ ମୋ ପୁଅ ଯାଉଛି ଝିଅ ଯାଉଛି ତିନି ଚାରି ବର୍ଷର ପୁଅ ହାତ ବଢ଼ାଇ ଝିଙ୍କି ଯାଉଛି କିନ୍ତୁ ଆମକୁ ସେତେ ଆଉ କଷ୍ଟ ନୁହଁ କାହାକୁ ଡାକିବାକୁ ପଡ଼ିବନି ବନ୍ଧୁମାନ୍ଧବ ହୋଇଲେ ଆମେ ନଥିଲେ ବି ସେ ଛୁଆ ଯାଇକରି ହାତ ବଢ଼ାଇ ଘଷଟିଆ ହୁଅନ୍ତି ବନ୍ଧୁମାନନଙ୍କୁ ସେଥିରେ ପ୍ରଶଂସା ହୋଇ ମାନେ ଘରୁ ଯାଉଛନ୍ତି ବହୁତୁ ଗଛ ଉଠିଛି ମାନେ ଇଆଡ଼ୁ ସିଆଡୁ ଗଛ କିନ୍ତୁ ଯେତିକି ଗଛ ଉଠୁଛି ସବୁ ମୂଲ୍ୟବାନ ଗଛ ଉଠୁଛି ସବୁ ଚେରମୂଳି ଗଛ ଉଠିଛି ଗୋଟେ ବଗିଚା କରିଥିଲେ ସିନା ଗଛ ଫସଲ ଲଗାଇଛି କିନ୍ତୁ କିନ୍ତୁ ଯେଉଁ ଚେରମୂଳି ଗଛ ଗୁରା ଉଠିଛି ମୁଁ କାମରେ ଲାଗୁଛି ବହୁତ ଲୋକ ବି ଉପକୃତ ହେଉଛନ୍ତି ସବୁ ଗାଁରୁ ଆସୁଛନ୍ତି ରହୁଛନ୍ତି

ଆଜ୍ଞା